ଯେଉଁଟା ଯୋଉଁଟାକି ମୋର ଆଗରୁ ଯୋଉଁ ପସନ୍ଦ ନଥିଲା ବେଲେ ମ୍ୟାଥ୍ ଉପରେ ମୋର ପସନ୍ଦ ନଥିଲା ତା'ପରେ ଯେତେବେଳେ ହାୟର୍ ଏଜୁକେସନ୍କୁ ଗଲି ଆଉ ହାୟର୍ ଏଜୁକେସନ୍ ଗଲାପରେ ଯେଉଁଠି ସେ ଯେଉଁ ପ୍ରକାର ଟିଚିଙ୍ଗ୍ ମିଳୁଥିଲା ଆଉ ଯେଉଁ ପ୍ରକାର ଆମକୁ ଟିଚର୍ ମିଳୁଥିଲେ ସେହି ଟିଚର୍ ଯେଉଁ ଆମକୁ କୋଚିଂ ମିଳୁଥିଲା ଆଉ କୋଚିଂରେ ବି ଭଲ କ୍ଲାସ୍ ହେଉଥିଲା ସେଇଟାକୁ ନେଇକି ମୋର ଯେତେବେଲେ ପ୍ଲସ୍ ଥ୍ରୀ ଟାଇମ୍ରେ ବି ଏସ୍ ସି ଟାଇମ୍ରେ ମୋର ମୁଁ ସେଇଥିପାଇଁ ବିଏସ୍ସିରେ ମୁଁ ସେଇଟାକୁ ମ୍ୟାଥ୍ ଅନର୍ସ୍ରେ ମୋତେ ପରେ ସେଇଟା ଭଲ ଲାଗିଲା ମ୍ୟାଥ୍କୁ ବହୁତ ପସନ୍ଦ ଲାଗିଲା ବହୁତ ଇଣ୍ଟ୍ରେଷ୍ଟ୍ ତା'ଉପରେ ରହିଲା ସେଥିପାଇଁ ମୁଁ ମ୍ୟାଥ୍ ଅନର୍ସ୍ ନେଲି